ହ୍ୟାଲୋ ହଁ ସ୍ଵିଗୀରୁ ଶ୍ୟାମ ଭାଇନା କହୁଥିଲେ କି ଆଜ୍ଞା ଆଜ୍ଞା ମୁଁ ଯୋଉ ଭଦ୍ରକର ଟ୍ରାଫିକ୍ ଛକ ସେକେଣ୍ଡ୍ ଲାଇନ୍ ରୁ କହୁଥିଲି ହଁ କ୍ଵାଟର୍ ନମ୍ବର୍ ଆମର ତିନିଶହ ପାଞ୍ଚ ଆଜ୍ଞା ମୁଁ ଗୋଟେ ଅର୍ଡ଼ର୍ କରିଥିଲି ଅଧ ଘଣ୍ଟା ତଳେ ତ ଆପଣଙ୍କର ଡେଲିଭରି ବୟ ଆସିକି ମୋତେ ଦେଇକି ଗଲେ ମୁଁ ଅର୍ଡ଼ର୍ କରିଥିଲି ଗୋଟେ ପିଜ୍ଜା ଦୁଇଟା ବର୍ଗର୍ ଏବଂ ଯେତେବେଳେ ମୁଁ ତାଙ୍କ ସାମ୍ନାରେ ଏ ଖାଦ୍ୟଟା ଖୁଲିଲି ସେଇଥିରୁ ଗନ୍ଧ ବାହାରୁଥିଲା ଆଜ୍ଞା ଖାଦ୍ୟଟା ପୂରା ଖରାପ ହେଇଯାଇଛି ବା ବାସୀ ଖାଦ୍ୟଟା ମିଳିଛି ତେଣୁ କରି ମୁଁ ସେଇ ଖାଦ୍ୟଟା ଫେରା ଫେରାଇବା ପାଇଁ ଚାହୁଁଛି ତ ମୁଁ କଣ କରିବି ଆପଣ କହିପାରିବେ ଆଜ୍ଞା ଖାଦ୍ୟଟା ପୂରା ଖରାପ ହେଇଯାଇଛି ଆଜ୍ଞା ଏବଂ ସେଟା ବହୁତ ଗନ୍ଧୁଛି ଖାଇହେବ ନାହିଁ ସେଟା ଖାଇଲେ ଦେହ ପୂରା ଖରାପ ହେଇଯିବ ତେଣୁ କରି ମୋତେ କୁହନ୍ତୁ ସେଇ ଖାଦ୍ୟଟା ମୁଁ କଣ କରିବି ତା ବଦଳରେ ମୋତେ କିଛି ନୂଆ ଖାଦ୍ୟ ମିଳିବ ନା ମୁଁ କଣ କରିବି ମୋତେ କୁହନ୍ତୁ ଆପଣ ଆଜ୍ଞା ଆଜ୍ଞା ଆପଣ ମୋ ଆଡ଼୍ରେସ୍ ଟା ଲେଖନ୍ତୁ ପୁଣିଥରେ ମୋତେ ସେ ଆଡ଼୍ରେସ୍ ରେ ମୋତେ ଖାଇବା ପୁନର୍ବାର ପହଞ୍ଚେଇଦେବେ ଆଜ୍ଞା ମୋତେ ତା ବଦଳରେ ରିଟର୍ଣ୍ଣ ଖାଦ୍ୟ ମିଳିଯିବ ଆଜ୍ଞା ଧନ୍ୟବାଦ ଆଡ଼୍ରେସ୍ ଟା ମୋର ଲେଖନ୍ତୁ ଭଦ୍ରକ ଟ୍ରାଫିକ୍ ଛକ ହଁ ସେକେଣ୍ଡ୍ ଲାଇନ୍ କ୍ଵାଟର୍ ନମ୍ବର୍ ହଁ ଆଜ୍ଞା ମୁଁ ଯୋଉଟା କହିଲି ସେଇଟା ହଁ ମୋବାଇଲ୍ ନମ୍ବର୍ ଟା ଲେଖନ୍ତୁ ତିନି ସାତ ଶୂନ ପାଞ୍ଚ ତିନି ଏକ ଆଠ ଚାରି ତିନି ପାଞ୍ଚ ଆଜ୍ଞା ଧନ୍ୟବାଦ ଆଜ୍ଞା